ଏଁ ଆକୁ ଲୋକାଭିମୁଖୀ ଏବଂ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏଁ ଲେଜର ସୋ ମାଧ୍ୟମରେ ସେ କୋଣାର୍କ ମନ୍ଦିର ହେଉ ଲିଙ୍ଗରାଜ ମନ୍ଦିର ହେଉ ସେଠାରେ ତାର ଐତିହ ଏବଂ ଇତିହାସ ଉପରେ ଟେକ୍ନୋଲୋଜି ମାଧ୍ୟମରେ ଏବଂ ଡିଜିଟାଲ୍ ମିଡ଼ିଆର ମାଧ୍ୟମରେ ଏଁ ପ୍ରଚାରପ୍ରସାର କରାଯାଉଥିବା ବେଳେ ଏଁ ବର୍ତ୍ତମାନ ସମୟରେ ଏହା ବହୁ ସଂଖ୍ୟାରେ ଆଦୃତ ମଧ୍ୟ ହେଇପାରୁଛି